ମୋର କିଛି ବଡ଼ ସଫଳତା ହେଲା ମୁଁ ଚାଷ କାମ କରେ ଆଉ ଚାଷ କାମ କରି ବହୁତ ରୋଜଗାର କରେ ଆଉ ରୋଜଗାର କରିବା ଦ୍ୱାରା ମୁଁ ବହୁତ ଗର୍ବିତ ଅନୁଭବ କରେ